ପାଣିକୁ ସୁଦ୍ଧ କରିବା ପାଇଁ ସାଧାରଣତଃ ଘରେ ଆମେ ପାଣିକୁ ସିଜେଇ ବା ଫୁଟେଇକରି ପିଇଥାଉ ଗରମ ପାଣିକୁ ସାଧାରଣତଃ ଥଣ୍ଡା କରାଯାଏ ଥଣ୍ଡା କରିବା ପାଇଁ ସେମିତି ଆମେ ମାଠିଆ ବ୍ୟବହାର କରୁ ମାଠିଆରେ ପାଣି ରଖିଥାଉ ଏବଂ ସାଧାରଣତଃ ଆଜିକାଲି ଲୋକମାନେ ଆକ୍ୱାଗାର୍ଡ଼ ବ୍ୟବହାର କରୁଛନ୍ତି ଯେଉଁଥିରେ କି ସେମାନେ ପାଣିକୁ ପିଇ ପାରୁଛନ୍ତି ଆଉ ଏତେ ପରିଶ୍ରମ ଆଗ ଭଳି କରିବାକୁ ପଡ଼ୁନି ଆଗରୁ କୂଅ ଆଉ ପୋଖରୀର ପାଣି ସାଧାରଣତଃ ବିସୁ ବିଶୁଦ୍ଧ କରିବା ପାଇଁ ଆମେ ତାକୁ ଫୁଟେଇକି ପିଇଥାଉ ବର୍ତ୍ତମାନ ସମୟରେ ବୋରିଙ୍ଗ ପାଣି ବ୍ୟବହାର କରାଯାଉଛି କିମ୍ବା ପ୍ରତ୍ୟକ ଗ୍ରାମରେ ଆମକୁ ପାଣି ଯୋଗେଇ ଦିଆଯାଉଛି ଯେଉଁକି ସରକାରଙ୍କ ଦ୍ୱାରା କ୍ଳୋରିନ ପଡ଼ି ପାଣି ଯୋଗେଇ ଦିଆଯାଉଛି ଏବଂ ପ୍ରତ୍ୟେକ ଏବେ ଆଉ ବିଶୁଦ୍ଧ ପାଣିକୁ ଶୁଦ୍ଧ କରିବାକୁ ପଡ଼ୁନାହିଁ କିନ୍ତୁ ଆଗାମୀ ସମୟରେ ବା ଆଗକୁ ପୂର୍ବ କାଳରେ କ'ଣ କରାଯାଏ ନା ଗରମ ପାଣିକୁ ଫୁଟେଇକି ଯେଉଁ ପାଣିକୁ ଫୁଟେଇକି ଶୁଦ୍ଧ କରାଯାଏ ଏବଂ ସେହି ପାଣିକୁ ସାଧାରଣତଃ ଘର ସବୁ ଲୋକମାନଙ୍କୁ ବ୍ୟବହାର କରିବାକୁ କୁହାଯାଇଥାଏ କାହିଁକିନା ଆମେ ସେ ସବୁ ପାଣି ବ୍ୟବହାର କଲେ ରୋଗରେ ପଡ଼ିବାନି ସାଧାରଣତଃ ହଇଜା ଯେପରି ଆମର ହଇଜା ଦ୍ୱାରା ବହୁତ ଗୁଡ଼ାଏ ଲୋକ ଆଗକାଳରେ ମରିଯାଉଥିଲେ ଏବେ ହଇଜା ରୋଗକୁ ଆମେ ଦୂରେଇ ଦେଇପାରିଛୁ ଆମେ ଯଦି ଏଇ ସବୁ ଉପାୟକୁ ଅବଲମ୍ବନ କରୁଛୁ ଏହି ସବୁ ପଦ୍ଧତି ମୁଁ ଅନୁସରଣ କରିଥାଏ ପାଣିକୁ ସୁଦ୍ଧ କରିବା ପାଇଁ